ହଁ କିଏ କହୁଛନ୍ତି ହଁ ମୁଁ ଅଟୋ ଡ୍ରାଇଭର କହୁଛି ଆପଣ କିଏ କହୁଛନ୍ତି ଜାଣିପାରିଲିନି ଆଚ୍ଛା ଆପଣ କେଉଁ କେଉଁ ଜାଗା ବୁଲିବେ ଓଡ଼ିଶାରେ ତ ଆମର ସର୍ବ ପ୍ରଥମେ ପୁରୀ ଜଗନ୍ନାଥ ମନ୍ଦିର ପ୍ରସିଦ୍ଧ ଆପଣ ସେହିଠାକୁ ଯିବେ ତାପରେ ସେହିଠାରୁ କୋଣାର୍କ ଯିବେ କୋଣାର୍କରୁ ରାମଚଣ୍ଡୀକୁ ଯିବେ ରାମଚଣ୍ଡୀ ମନ୍ଦିର ରାମଚଣ୍ଡୀ ମନ୍ଦିରରେ ଦେବୀଙ୍କୁ ଦର୍ଶନ କରିବେ ହଁ କୋଣାର୍କର କାରୁକାର୍ଯ୍ୟ ନିପୁଣତାରେ ଭରପୁର ଆଉ ସେହିଠାରେ ପ୍ରାକୃତିକ ଶୋଭା ମଧ୍ୟ ଉପଭୋଗ ଜନ ଉପଭୋଗ ଜନିତ ତାପରେ ଆମର ନୟାଗଡ଼ ଜିଲ୍ଲାରେ ଆସୁଛନ୍ତି ଆମର ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି ଆମ ନୟାଗଡ଼ ଜିଲ୍ଲାରେ ଥିବା ରଣପୁର ମନ୍ଦିରର ଜଗନ୍ନାଥ ମନ୍ଦିରକୁ କହୁଛନ୍ତି ଦ୍ଵିତୀୟ ଶ୍ରୀକ୍ଷେତ୍ର ସେହିଠାରେ ବୁଲିବେ ରଣପୁର ଜିଲ୍ଲାରେ ପ୍ରାୟତଃ ଆମର ରାଜବାଟୀ ଅଛି ବୁଲିବା ଭଳି ଜାଗା ତାପରେ ଆମର ନୟାଗଡ଼ ରଣପୁର ଜିଲ୍ଲାରେ ରଣପୁର ବ୍ଲକ ରେ ଆମର ମଣିନାଗ ମାଆ ମଣିନାଗ ଅଛନ୍ତି ପାହାଡ଼ ଉପରେ ବହୁତ ଭଲ ଜାଗା ଦେଖିବାକୁ ବହୁତ ସୁନ୍ଦର ଏଠାରେ ଆଉ କିଛି ବାଟ ସୁନାଖେଳ ଦେଇକି ନୟାଗଡ଼ ଗଲାପରେ ଲଡ଼ୁ ବାବା ମନ୍ଦିର ଶିବଙ୍କର ତାପରେ ଗୋପାଳ ପ୍ରସାଦ ସେହିଠିକି ଗଲାପରେ ସେହି ଯେଉଁ ଧର୍ମପ୍ରଚାରକମାନଙ୍କ କଥା ଶୁଣିବାପରେ ଆମେ ଜାଣିପାରିବା ଯେ ଲଡ଼ୁ ବାବାଙ୍କ ନାଁ ତାଙ୍କ ନାଁ ଲଡ଼ୁ ବାବା କାହିଁକି ହେଲା ସେହିଠି ଗୌତମ ବୁଦ୍ଧଙ୍କର ଗୋଟେ ବଡ଼ ମୂର୍ତ୍ତି ଟିଏ ଅଛି ତାପରେ ଆମର ସେହିଠାରେ ରଘୁନାଥ ରଘୁନାଥ ଦେବତା ଅଛନ୍ତି ଯିଏ ନୀଳଗିରୀରୁ ଆସିଥିଲେ ନୀଳମାଧବ ଲିଙ୍ଗରାଜ ମନ୍ଦିର ଆମର ଭୁବନେଶ୍ବରରେ ଅଛି ଭୁବନେଶ୍ବରରେ ଆପଣ ଗଲେ ପ୍ରଭୁ ଲିଙ୍ଗରାଜ ମନ୍ଦିର କୁ ଦେଖି ଲିଙ୍ଗରାଜଙ୍କୁ ଦେଖିବାକୁ ପାଇବେ ଲିଙ୍ଗରାଜ ମନ୍ଦିର ଲିଙ୍ଗରାଜ ମନ୍ଦିର ହେଉଛି ପୃଥିବୀର ସର୍ବ ବୃହତ ମନ୍ଦିର ହଁ ବାବା ଲିଙ୍ଗରାଜଙ୍କ ପାଖରେ ଯାହା ବି ମନୋସ୍କାମନା କରାଯାଏ ସେସବୁ ପୂର୍ଣ୍ଣ ହୁଏ ଭୁବନେଶ୍ବରରେ ଭୁବନେଶ୍ବରରେ ଆମର ଲିଙ୍ଗରାଜଙ୍କୁ ଛାଡ଼ିଦେଲେ ମନ୍ଦିର ମନ୍ଦିର ମାଳିନୀ ମାଆ ସହର ବୋଲି ଭୁବନେଶ୍ବରକୁ ଆମର କୁହାଯାଏ ସେଠାରେ ତାରିଣୀ ଅଛନ୍ତି ତାପରେ ଧଉଳିଗିରି ଅଛି ଆମର ଖଣ୍ଡଗିରି ଅଛି ଉଦୟଗିରି ଅଛି ଆମର ନନ୍ଦନକାନନ ଆମର ଦେଖିବାକୁ ପାଇବେ ବିଭିନ୍ନ ପ୍ରକାର ପଶୁପକ୍ଷୀଙ୍କୁ ନନ୍ଦନକାନନରେ ଏ ପ୍ରାୟ ସବୁ ପ୍ରକାରର ପଶୁପକ୍ଷୀ ଅଛନ୍ତି ଖଣ୍ଡଗିରି ଆଉ ଉଦୟଗିରି ସବୁ ହେଉଛି ଗୋଟେ ଗୋଟେ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଜାଗା ଯେ ଯେଉଁ ସବୁ ଜାଗାରେ ଆମେମାନେ ଯେଉଁ ସବୁ ଜାଗାରେ ଆମେମାନେ ନିଜକୁ ପ୍ରକୃତିର କୋଳରେ ହଜାଇଦେଇ ପାରିବା ହଁ ଭୁବନେଶ୍ବରରେ କେଦାରଗୌରି ମନ୍ଦିର ମଧ୍ୟ ଅଛି ସେହିଠାରେ ଆମେ ବୁଲିବାକୁ ଯିବା ଲିଙ୍ଗରାଜ ଗଲା ବାଟରେ ସେହିଟା ପଡ଼ିବ ଆମେ ସେହିଠାରେ ଦର୍ଶନ କରିଦେଇକି କେଦାରଗୌରିଙ୍କୁ ଯିବା ଭୁବନେଶ୍ବରରୁ ବୁଲି ସାରିଲା ପରେ ତାପରେ କଟକ ହୋଇକି ଆମେ ପୁରୀ ଯିବା ଆଉ ମହାନଦୀ କୂଳେ କୂଳେ ହଁ ପୁରୀ ଯିବା ବାଟରେ ରାମଚଣ୍ଡୀଙ୍କ ମନ୍ଦିର ପଡ଼ିବ ଆଉ ବାଟ ମଙ୍ଗଳାଙ୍କ ମନ୍ଦିର ମଧ୍ୟ ପଡ଼ିବ ସେହିଠାରେ ମାଛ ମୁଣ୍ଡ ପୂଜା ହେଉଛନ୍ତି ହଁ ନିଶ୍ଚିନ୍ତ ଭାବରେ ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଆପଣଙ୍କୁ ସମସ୍ତ ଜାଗା ବୁଲାଇବି ଆଉ ସବୁ ଜାଗାର ବିଶେଷତ୍ଵ ବିଷୟରେ କହିବି ହଁ ଏହିଟା ସତକଥା ଯେ ଓଡ଼ିଶାରେ ବହୁତ ମନ୍ଦିର ଅଛି ଆଉ ଓଡ଼ିଶା କାରୁକାର୍ଯ୍ୟରେ ନିପୁଣତାର ଏକ ଗନ୍ତାଘର ଆଉ ଆପଣ ଆସିଲେ ନିଶ୍ଚିନ୍ତ ଖୁସି ହେବେ ବୋଲି ମୁଁ ଆଶା କରୁଛି ଆପଣ ଥରେ ହେଲେ ଓଡ଼ିଶା ବା କଳିଙ୍ଗ ବୁଲି ଆସନ୍ତୁ ଠିକ୍ ଅଛି ଆପଣ ଆସିଲେ ମୋତେ କଲ୍ କରିବେ ଧନ୍ୟବାଦ